ଆମ ଭାରତୀୟ ଚାକିରି ଭଲ୍ ଲେକିନ୍ କିନ୍ତୁ ଛୁଆମାନେ ଯେତେ ପାଠ୍ ପଢ଼୍ଲେ ବି ଆମ ଭାରତୀୟ ଚାକିରି ନେଇ ପାଇପାର୍ବା କିନ୍ତୁ ଲାଞ୍ଚକୁ ଦେଇକିରି ବି ଯେତେ ପାଠ୍ ପଢ଼୍ଲେ ବି ଚାକିରି ନାଇଁ ପାଇପାର୍ବା ଆମର୍ ଭାରତୀୟ ଚାକିରି ବହୁତ୍ ଭଲ୍ ବହୁତ୍ ସୁବିଧା ଯେ ପିଲାଛୁଆ ଯେତେ ପାଠ୍ ପଢ଼୍ଲେ କାଁ କର୍ବ ଚାକିରି ତ ନେଇ ଦେବାର୍ ହେତିର୍ଲାଗି ଛୁଆମାନେ ସବୁ ବେକାରି ହେଇଯାଉଛନ୍ ଆଉ ଆମ ଭାରତୀୟ ଚାକିରି କର୍ବାର୍କେ ତା ମାନେ ବହୁତ୍ ଛୁଆ ଚାହୁଁଛନ୍ ସେ ଚାକିରି ନାଇପାଇପାର୍ବାର୍ ଛୁଆମାନେ ଯେତେ ପାଠ୍ ପଢ଼୍ଲେ କାଁ କର୍ବ ଚାକିରି ହିଁ ନି ପଏବାର୍ ଓ ଭାରତୀୟ ଚାକିରି ବହୁତ୍ ସୁବିଧା ବହୁତ୍ ସୁଯୋଗ ହେଲେ ଚାକିରି ନାଇପାଇପାର୍ବା